ପାର୍କେଜ ବାବୁ ମୋତେ ବହୁତ ଭଲ ଲାଗିଥାଏ ଯେହେତୁ ପାର୍କରେ ବହୁତ ଗୁଡ଼ିଏ ଫୁଲ ଗଛ ଆଉ ଆଉ ବିଭିନ୍ନ ପ୍ରକାର ଦୋଳି ଆଉ ବୋର୍ଡ଼ ଏଗୁଡ଼ିକୁ ଏଗୁଡ଼ିକ ଦେଖିବାରେ ଆଉ ଉପଭୋଗ କରିବାରେ ଭଲ ଲାଗିଥାଏ ପାର୍କରେ ବୋର୍ଡ଼ ଗୁଡ଼ିକ ବୋର୍ଡ଼ ଗୁଡ଼ିକରେ ବସିବାକୁ ବହୁତ ଭଲ ଲାଗିଥାଏ ଯେହେତୁ ପାର୍କକୁ ଗଲେ ଆପଣଙ୍କ ମନରେ ଯଦି କ'ଣ ଟେନସନ୍ କିମ୍ବା କ'ଣ ଏ ଥାଏ ଯଦି ପାର୍କ ଯଦି ଆପଣ ଜାଣିଦେଲେ ପାର୍କ ଗଲେ ଆପଣ ମନକୁ ଶାନ୍ତି ଲାଗେ ଆଉ ମନ ମନକୁ ଫ୍ରି ଲାଗିବା ପାଇଁ ପାର୍କ ଯିବା ଦରକାର ପାର୍କ ଯିବା ଦ୍ୱାରା ଆପଣଙ୍କର ମନୋରଞ୍ଜନ ହୋଇଥାଏ ପାର୍କରେ ବହୁତ ଗୁଡ଼ିଏ ପକ୍ଷୀକୁ ବି ଦେଖିବାକୁ ମିଳିଥାଏ ଆଉ ଦର୍ଶନୀୟ ସ୍ଥାନ ବି ରହିଛି ପାର୍କରେ ଆଉ ୱାଟର ଡ୍ୟାନ୍ସ ବି ରହିଥାଏ ଯେହେତୁ ପାର୍କ ଯିବା ଦ୍ୱାରା ଆପଣଙ୍କର ମନୋରଞ୍ଜନ ହୋଇଥାଏ